ହଁ ନମସ୍କାର କିଏ କହୁଥିଲେ ହଁ ହଁ କୁହନ୍ତୁ କୁହନ୍ତୁ କୁହନ୍ତୁ ହୁଁ ହୁଁ ହୁଁ ମ୍ୟାଡମ୍ କ'ଣ କରିବା ପିଲା ରହୁନାହାନ୍ତି ଆଉ ତାପରେ ଜିନିଷ ସିଆଡ଼େ ଡେରି ହେଲେ ଆସିବାକୁ ଆମର ଏଠିକି ଡେରି ହେଲେ ଆମର ଆପଣମାନଙ୍କ ପାଖକୁ ପହଞ୍ଚିବାଟା ଡେରି ହୋଇଯାଉଛି ଆଉ ନହେଲେ ଆମେ କ'ଣ ଚାହୁଁଛୁ କି ଡେରି କରିବାକୁ ହଁ ନାଇଁ ସେଇଟା ତ ଠିକ୍ କଥା ଯେ

ହୁଁ ହୁଁ ହଁ ହଁ ହଁ ନାଁ ବୁଝୁଛି ଯେ ଜିନିଷଟା ଆମ ପାଖରେ ଆମେ ଯେମିତି ଆପଣଙ୍କୁ ପହଞ୍ଚଉଚୁ ଆମ ପାଖରେ ବି ସେମିତି ପହଞ୍ଚିଲେ ଆମେ ଆପଣଙ୍କୁ ଟାଇମ୍ରେ ପହଞ୍ଚିପାରିବୁ ମ୍ୟାଡମ୍ ସେଇଟା ଠିକ୍ କଥା ଯେ ଆଉ ନାଇ ଆଉ ଆଗକୁ ଏମିତି ହେବନି ମ୍ୟାଡମ୍ ଆମେ ଟାଇମ୍ରେ ଦେଖିବୁ କେମିତି ଆପଣଙ୍କୁ ଠିକ୍ ଟାଇମ୍ରେ ଆମେ ପହଞ୍ଚେଇ ପାରିବୁ ସେଇ ଚେଷ୍ଟା ଆମେ କରିବୁ ଆଗକୁ ଆପଣଙ୍କୁ କମ୍ପ୍ଲେନ୍ ଏ ଜିନିଷ ଉପରେ ଆପଣଙ୍କୁ କମ୍ପ୍ଲେନ୍ ଦେବାକୁ ପଡ଼ିବନି ଆମେ ଚାହିଁବୁ କେମିତି ଆପଣଙ୍କ ଜିନିଷ ମାନେ ଯୋଉ ଡେଟ୍ରେ ଆମେ କହୁଛୁ ସେଇ ଡେଟ୍ରେ ଫୁଲଫିଲ୍ କରିଦେବାକୁ ଏଇଥରକଟା ଆପଣ ହଁ ଆଡଜଷ୍ଟ କରିଦିଅନ୍ତୁ ଆରଥରକଠୁ ଆମେ ପୁରା ଏଥିପ୍ରତି ପୁରା ଧ୍ୟାନ ଦେବୁ ହୁଁ ନାଇଁ ନାଇଁ ନାଇଁ ନାଇଁ ଆମେ ଆଗକୁ ପୁରା ଧ୍ୟାନ ଦେବୁ ନିଶ୍ଚୟ କଷ୍ଟମର ଛାଡ଼ିକି ଯିବେ ଆଉ ଗୋଟେ ଦୋକାନରେ ଯଦି ନମିଳିଲା ଅନ୍ୟ ଦୋକାନକୁ ସେମାନେ ପଳେଇଯିବେ ନା ଠିକ୍ କଥା ଆମେ ଆଗକୁ ଧ୍ୟାନ ଦେବୁ ହଁ ହଉ ଠିକ୍ ଅଛି ମ୍ୟାଡମ୍ ଠିକ୍ ଅଛି